ହଁ ଜୋମାଟୋ ମୁଁ ସ୍ଵିଗୀ ପରି ହଁ ଖାଦ୍ୟ ଅର୍ଡ଼ର୍ କରିଛି ଆଉ ମୁଁ ନିଜେ ମଧ୍ୟ ଖାଇଛି ଯେଉଁ ଟାଇମ୍ର ମୋତେ ମାନେ ର ଯେଉଁ ଟାଇମ୍ରେ ମୋତେ ଭୋକ ଲାଗିଥିଲା ସେଇ ଟାଇମ୍ରେ ମୁଁ ନାନ୍ ଆଉ ତନ୍ଦୁରୀ ମଗାଇକି ଖାଇଥିଲି ତ ଯେତେବେଳେ ମାନେ କରିବା ପାଇଁ ଯେତେବେଳେ ଘରେ ତିଆରି କରିବା ପାଇଁ ଯେତେବେଳେ ସମୟ ଲାଗିବ ସେଇଟା ତ ଏଇଟା ତା'ଠୁ ଭଲ ବେଟର୍ ପନ୍ଦର ମିନିଟ୍ ଭିତରେ ଆସିକିନା ସିଏ ସାହାଯ୍ୟ କଲା ତା'ପରକୁ ଘର ସାମ୍ନାରେ ଘର ପାଖରେ ବି ଦେଇକି ଗଲା ଲୋକେସନ୍ ବି ଟେଷ୍ଟ ହେଉଛି ଆମେ ନିଜେ ଲୋକେସନ୍ ବି ଟେଷ୍ଟ କରିପାରୁଛୁ ଯେ ଆଉ କେଉଁଠି ଆମର ଖାଦ୍ୟଟା ପହଞ୍ଚିଲା ସେତିକି ବି ଆମେ ଜାଣିପାରୁଛୁ ସ୍ଵିଗୀ ତ ସ୍ଵିଗୀ ଜୋମାଟୋ ଭଳିଆ କେଉଁଠି ମାନେ ସେମିତି ବିତରଣୀ ସେବା ମିଳିବା ବହୁତ ମୁସ୍କିଲ୍ ତାଙ୍କୁ ମିଳିବାଟା ସେଇଟା ବହୁତ ଭଲ କଥା ଆଉ ଖାଇବା ଘରର ଖାଇବାଟା କ'ଣ ବନାଇବାକୁ ପଡ଼େ ଘରର ଖାଇବାଟା ବନାଇବାକୁ ପଡ଼େ ଆଉ ସେଇଟା ଗୋଟେ ଟାଇମ୍ ଲାଗେ କିନ୍ତୁ ଏଇଟାରେ କ'ଣ ସ୍ଵିଗୀ ଜୋମାଟୋ ଜଲଦି ଆସିଗଲା